ହଁ ଆଜ୍ଞା ଓଡ଼ିଶାର ବ୍ୟଞ୍ଜନ ଆଜ୍ଞା ଓଡ଼ିଶାର ବ୍ୟଞ୍ଜନ ତ ବହୁତ ପ୍ରକାର ଅଛି ଅନେକ ପ୍ରକାରର ଅଛି ତ ଆମେ ମୁଁ କିଛିଟା କହିବି ଓଡ଼ିଶାର ବ୍ୟଞ୍ଜନ କଥା ଡ଼ାଲମା ହୋଇପାରିବ ତରକାରୀ ହୋଇପାରିବ ଶାଗ ହୋଇପାରିବ ବିଭିନ୍ନପ୍ରକାର ଅଛି ତ ମୁଁ ଆଜି ଆଲୋଚନା କରିବି ଡାଲମା ବିଷୟରେ ଓଡ଼ିଶାର ଗୋଟେ ମୁଖ୍ୟ ବ୍ୟଞ୍ଜନ ଯେଉଁଟାକି ଡାଲମା ଡାଲମା ଆପଣ ଦେଖିବେ ଓଡ଼ିଶାରେ ଏତେ ପ୍ରିୟ ଯେଉଁଟାକି କଟକରେ ଦେଖିବେ ଛଅ ସାତଟି ଡାଲମା ନାଁରେ ହୋଟେଲ୍ ଖୋଲାଯାଇଛି ଓଡ଼ିଶାରେ ଆମର ଡାଲମା ସେତିକି ପରିଚିତ ଘରେ ଘରେ ପରିଚିତ ଡାଲମା ହେଉଛି ସମସ୍ତଙ୍କର ପ୍ରିୟ ଖାଦ୍ୟ ଏବଂ ପ୍ରତିଦିନ ଖାଦ୍ୟରେ ଡାଲମା ସମସ୍ତଙ୍କର ରହିଥାଏ ଡ଼ାଲମାରେ ଆମର ଉପାଦାନ ପଡ଼ିଥାଏ ସବୁ ମୁଖ୍ୟତଃ ଡାଲି ଆମେ ଯଦି ଡାଲମା କରିବା ପକେଇବା ତାଦେହରେ ଆଳୁ ବାଇଗଣ ସାରୁ ବିଭିନ୍ନପ୍ରକାର ପନିପରିବା ପକାଇଲେ ସିଏ ହେବ ଡାଲମା ହେବ ଆଉ ଯଦି ଆମେ ସାଧା ଡାଲି କରିବାକୁ ଚାହିଁବା ତା'ହେଲେ କିଛି କେବଳ ମୁଖ୍ୟ ଉପାଦନ ହିଁ ରହିବ ଡାଲି ତା ଛଡ଼ା ଆଉ କିଛି ବି ଉପାଦନ ନଥିବ ଆଜ୍ଞା ସେଇଟା ହିଁ ଡାଲି ହେବ ଯଦି ଆମେ ତା'ଦେହରେ କିଛି ଡାଲିରେ ଯଦି ପନିପରିବା କିଛି ପକାଉଛେ ତ ସିଏ ହେବ ଡାଲମା ହଁ ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ ମୋର ମଧ୍ୟ ପ୍ରିୟ ଖାଦ୍ୟ ଡ଼ାଲମା କରିବାଟା ଆମକୁ ବହୁତ ସହଜ ହୋଇଥାଏ ଡାଲମା ଘରେ ଘରେ ପରିଚିତ ସମସ୍ତଙ୍କର ଅତି ପ୍ରିୟ ଖାଦ୍ୟ ହୋଇଥାଏ ପ୍ରତିଟି ଓଡ଼ିଆଙ୍କ ଖାଦ୍ୟରେ ଡାଲି ସୁନିଶ୍ଚିତ ହୋଇ ରହିଥାଏ କାରଣ ଡାଲି ହେଉଛି ସମସ୍ତଙ୍କର ପ୍ରିୟ ଆଜ୍ଞା ମୋର ମଧ୍ୟ ପ୍ରିୟ ନମସ୍କାର